ହଁ ମୁଁ ଆମ କଲେଜରେ ଚିତ୍ରାଙ୍କନ ଶିଖିଛି ମୁଁ ଏକ ଭଲ କଲେଜରେ ମୁଁ ଏକ ଭଲ କଲେଜରେ ଏକ ବିଜ୍ଞାନ ବିଷୟରେ ଜାଣିଛି ଯାହାକି କଳାକାରମାନଙ୍କୁ ମଧ୍ୟ ସାହାଯ୍ୟ କରିପାରିବ ଏହି ଏହି ବିଜ୍ଞାନ ବିଷୟଟି କଳା କ୍ୟାରିୟର ପାଇଁ ବହୁତ ଲାଭଦାୟକ ମୋର ଲକ୍ଷ୍ୟ କିମ୍ବା ଆକାଂକ୍ଷା ଅଛି କି ମୁଁ ବଡ଼ ଏକ ଡାକ୍ତର ହେବି ତାହାକୁ ହାସଲ କରିବା ପାଇଁ ମୋତେ ବିଜ୍ଞାନକୁ ବହୁତ ଭଲ ଭାବରେ ବୁଝିବାକୁ ହେବ ପଢ଼ିବାକୁ ହେବ ଓ ଯାହା ମୁଁ ପଢ଼ୁଛି ତାହାକୁ ମନେ ରଖିବାକୁ ହେବ ତାହେଲେ ଯାଇ ମୁଁ ଗୋଟେ ଏକ ଭଲ ଡାକ୍ତର ହୋଇପାରିବି ଓ ଲୋକମାନଙ୍କର ଚିକିତ୍ସା କରିପାରିବି ଓ ଯୋଉ ଲୋକଙ୍କର କିଛି ଆର୍ଥିକ ଅସୁବିଧା ଥାଏ ତାହାର ମୁଁ ମାଗଣା ଚିକିତ୍ସା କରି ତାକୁ ଭଲ କରିପାରିବି ଓ ଯେଉଁମାନଙ୍କର ବହୁତ ଦିନରୁ ରୋଗ ଧରି ଆସୁଛି ତାହାକୁ ମୁଁ ଠିକ୍ କରିପାରିବି